ହାଲୋ ଟ୍ରାଭେଲର ଏଜେନ୍ସି ଆଉ ଆପଣଙ୍କ ଯେଉଁ ମୁଁ ନେଇଥିଲି ଗାଡ଼ି ଆର ଥରକ ଭଡ଼ାରେ ନେଇଥିଲି ଦୁଇ ଦିନ ପାଇଁ ସେଇ ଗାଡ଼ିଟା ଟିକେ ଆପଣ ଟିକେ ପଠେଇଲେ ମୁଁ ଦୁଇ ଦିନ ପାଇଁ ଭୁବନେଶ୍ଵର ଯାଇଥାନ୍ତି ଆଉ ଆପଣଙ୍କର ଯେଉଁ ସେ ଗାଡ଼ି ର ଯିଏ ଡ୍ରାଇଭର ଥିଲା ସେ ବହୁତ ଭଲ ଲୋକ ଆଉ ଆପଣ ଆମକୁ ବହୁତ ସାହାଯ୍ୟ କରିଥିଲା ଆପଣ ତାକୁ ଟିକେ ପଠେଇବେ ଦୁଇ ଦିନ ପାଇଁ ଆଉ କେତେ ଟଙ୍କା ନେବେ କୁହନ୍ତୁ ତିନି ଚାରିହଜାର ନାଇଁ ତିନିହଜାର ଟଙ୍କା ଦୁଇ ଦିନ ପାଇଁ ନବୁ ତିନିହଜାର ଟଙ୍କା ନେଲେ ହବ ଆଉ